ଆମ ଘରେ ଗୋଟେ ଧଳା କୁକୁର ଅଛି ତା' ନାମ ଦେଇଛୁ ପମି ଆଉ ତାକୁ ବହୁତ ଛୋଟରୁ ତା'ମାନେ ଜନ୍ମ ହଉ ତା'ମାନେ ଦୁଇ ମାସ କି ତିନି ମାସ ହେଇଥିବ ସେବେ ଠୁ ଆମେ ତାକୁ ଆଣିକି ରଖିଛୁ ତା' ଏମିତି ତାକୁ ବୋତଲରେ କ୍ଷୀର ପିଇବା ସମୟରୁ ଆମେ ଆଣିକି ତାକୁ ରଖିଛୁ ଆଉ ସେ ବହୁତ ବଢ଼ିଆ ନିଜ ଛୁଆ ଭଳିିଆ ଆମ ସାଙ୍ଗରେ ରହେ ବସେ ଉଠେ ଡାକିଲେ ଆସେ ସାଙ୍ଗେ ସାଙ୍ଗେ ଆଉ ସେଜରେ ମଧ୍ୟ ଶୁଏ ତା' ପାଇଁ ସେଜ ଅଲଗା ଅଛି ଆଉ ତାକୁ ନିଜ ଛୁଆକୁ ଯେମିତି ଆମେ ରଖୁ ତାକୁ ସେମିତି ରଖୁ ଆଉ ସେ ବି ଆମର ବୋଲ ହାକ ମାନେ ଆଉ ଆମ ଘରର ପ୍ରତ୍ୟେକ ସଦସ୍ୟ ତାକୁ ବହୁତ ଭଲ ପାଆନ୍ତି ଆଉ ସେ ମଧ୍ୟ ଏମିତି କାମ କରେ ସମସ୍ତେ ତାକୁ ସ୍ନେହ କରିବାକୁ ବାଧ୍ୟ ହୋଇଯାଆନ୍ତି